ଯଦି ମୁଁ ପ୍ରସ୍ତୁତ କରିଥିବା ଖାଦ୍ୟକୁ କିଏ ପସନ୍ଦ କରନ୍ତି ତେବେ ମୁଁ ସେ ରେସିପି ଗୁଡ଼ିକୁ ସେମାନଙ୍କୁ ଯଦି ମୋ ପରିବାର ଲୋକ ହେଇଥିବେ ତ ମୁଁ ପାଖରେ ଠିଆହୋଇ କେଉଁଟା କେତେ ପରିମାଣରେ ପଡ଼ିବ ଆଉ କ'ଣ କ'ଣ ପଡ଼ିବ ସେମାନଙ୍କୁ କହିଦେଇଥାଏ ଆଉ ଯଦି ମୋ ସାଙ୍ଗମାନେ କି ଦୂର ଜାଗାର ଥିବା ସମ୍ପର୍କୀୟମାନେ ମୋତେ ପଚାରିବେ ସେ ରେସିପି ବିଷୟରେ ତ ମୁଁ ଫୋନ୍ ଦ୍ୱାରା ମଧ୍ୟ ସେମାନଙ୍କୁ କେଉଁ କେଉଁଥିରେ କେତେ ପରିମାଣରେ କ'ଣ ଲାଗିବ ସେଇ ରେସିପି ଗୁଡ଼ିକୁ ମୁଁ ତାଙ୍କୁ ଶିଖାଇପାରିବି ଓ ବାକି ଅନ୍ୟମାନଙ୍କୁ ମଧ୍ୟ ମୋର ବି ଗୋଟିଏ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି ଫୋନ୍ରେ ମୁଁ ସେଥିରେ ମଧ୍ୟ ମୋ ରେସିପିର ଆଉ କେଉଁଟା କେତେ ପରିମାଣରେ କେଉଁଟା କେତେ ପରିମାଣରେ ପଡ଼ିବ ଆଉ କ'ଣ କ'ଣ ପଡ଼ିବ ଆଉ ସେ ରେସିପିଟା ବନେଇବାକୁ କେତେ ସମୟ ଲାଗିବ ମୁଁ ଏଇସବୁ ମଧ୍ୟ ସେଥିରେ ସମସ୍ତଙ୍କୁ କହି ସମସ୍ତଙ୍କ ପାଖରେ ଏଇସବୁ ଜିନିଷ ପହଞ୍ଚାଇ ପାରିବି